ମୋ ମାଲକାନଗିରି ଜିଲ୍ଲାରେ ଭାଇଭଉଣୀ ମାନେ ସମସ୍ତେ କିଏ କାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯାହା କି ଚାଷ ହୁଏ ଚାଷ ପ୍ରତି ଆମର ମାଲକାନଗିରି ଜିଲ୍ଲାର ଭାଇମାନଙ୍କ ଅତ୍ୟନ୍ତ ଆଗ୍ରହ ଆମର ଯାହା କି ମାଲକାନଗିରି ଜିଲ୍ଲାର ସବୁ ଭାଇ ଭଉଣୀମାନେ ବ୍ୟବସାୟ କରୁଛି ତା'ପରେ କେତେ ଭାଇ କରେଣ୍ଟ ପାଇଁ ଯାହା କି ଆମ ସତୀଗୁଡ଼ା ଡ୍ୟାମ୍ରୁ ପାଣି ବାହା ଯାହାକି କରେଣ୍ଟ କରେଣ୍ଟ ଉତ୍ପନ୍ନ ହୁଏ ଏହି କାମ କରୁଛି କାମଟି ଭଲ ଯେ ମାଲକାନଗିରିରେ ଗୁରୁତ୍ୱପୂର୍ଣ୍ଣ ଅଧିକାଂଶ କାମ ହେଉଛି ଆମ ପୁରା ଡିଷ୍ଟ୍ରିକରେ ହେଉଛି ଗୋଟେ ଚାଷ ଚାଷରେ ଏତେ ଲାଭ କହି ହେଉନି ହେଲେ ଯାହା କି ତରମୁଜ ତା'ପରେ ଧାନ ମକା ଏସବୁ ଚାଷ ହେଉଛି ମାଲକାନଗିରି ଜିଲ୍ଲାରେ ଆଉ ଏହି ଆମେ ଟିକେ କଷ୍ଟ ଟିକେ ଅଛି ଆଉ ତା' ପାଇଁ କିନ୍ତୁ କଷ୍ଟ କରିଲେ ଫଳ ମଳିବ ଯାହାକି ଚାଷ ତରଭୁଜ ଚାଷ ବଦାମ ଚାଷ ଏହିସବୁ ଚାଷ ପ୍ରତି ଆମର ମାଲକାନଗିରି ଜିଲ୍ଲାର ଭାଇ ଭଉଣୀମାନଙ୍କର ମୁଁ ଦେଖିଛି ଅଧିକାଂଶ ଆଗ୍ରହ କିଏ ମାଷ୍ଟର ଚାକିରି କରୁଛି ପାଠ ପଢ଼ୁଛି କିଏ କଲେଜ ଯାଉଛି ଅଧିକାଂଶ ସମସ୍ତେ ଚାଷ ଅତି ଆଗ୍ରହ ଯାହା କି ମହାମାରୀ କୃଷିଙ୍କର ଟିକେ ଅସୁବିଧା ହେଇ ଯାଇଥିଲା ତା'ପରେ ସମସ୍ତେ ଟିକେ ଅସୁବିଧାରେ ପଡ଼ିଯାଇଥିଲା ଏତିକି